ମୁଁ ଜଣେ ଓଡ଼ିଶା ବାସିନ୍ଦା ଆଉ ଏହି ଓଡ଼ିଶାରେ ରହି ଆମର ଗଣମାଧ୍ୟମରେ ଯେଉଁ ଭାଷା ବ୍ୟବହୃତ ହେଉଛି ବିଶେଷ କରି ଆମର ରେଡ଼ିଓ ଯେଉଁ ଟେଲିଭିଜନ ଆଉ ପ୍ରିଣ୍ଟ ଯେଉଁ ପ୍ରେସ୍ ଓଡ଼ିଆ ଭାଷାରେ ଆଉ ବିଶେଷ ଓଡ଼ିଆ ଭାଷାରେ କରାଯାଉନାହିଁ ରେଡ଼ିଓରେ ଦେଖନ୍ତୁ ସେ ହିନ୍ଦୀ ଇଂଲିଶ ଟେଲିଭିଜନରେ ଦେଖନ୍ତୁ ବିଶେଷ ସେହି ହିନ୍ଦୀ ଇଂଲିଶରେ ପ୍ରଚଳନ ଚାଲିଛି ଆଉ ଯେଉଁ ପ୍ରଚାର ହେଉଛି ଦୋକାନର କି କଳକାରଖାନାର ଯେଉଁ ପ୍ରଚାର ହେଉଛି ଯେଉଁ ଆଡ଼ଭଟାଇଜମେଣ୍ଟ ହେଉଛି ଯାହାର ଯେଉଁ ସେହି ପୋଷ୍ଟର ମରାଯାଉଛି ପ୍ରଚାର ପାଇଁ ସେହି ଇଂଲିଶ ଓଡ଼ିଆର କିଛି ଆଉ ପ୍ରଚଳନ ଯେଉଁ ବ୍ୟବହାର କରିବା କଥା ଓଡ଼ିଆ ଭାଷାକୁ ଟିକେ ଅଗ୍ରଣୀ ଦେବା କଥା ତାହା କମି କମି ଚାଲିଛି ଓଡ଼ିଆର ବହୁତ କମ